ଭାଇ ଟିକେ ଶୁଣିଲ ମୋର ଏଇ ମାସର ବିଦ୍ୟୁତ ବିଲ୍ କ'ଣ ଏତେ ବଢ଼ିଯାଇଛି ତୁମର କେବେ ସେମିତି ହେଇଛି କି କୌଣସି କାହାର କେବେ ହେଇଛି କି ତ ଏଇଟା ମୁଁ କେମିତି କଲେ କେମିତି ହବ ଏଇ ମାସରେ ମୋର ବିଦ୍ୟୁତ ବିଲ୍ଟା ବହୁ ପରିମାଣରେ ବଢ଼ିଯାଇ ଥିବାରୁ ମୁଁ କାହାକୁ ଜଣାଇବି କେମିତି କରିବି ତାହା ମୁଁ ବୁଝିପାରୁ ନାହିଁ ତ ଭାଇ ଆପଣ ଟିକେ ସାହାଯ୍ୟ କରିବେ କି ଆପଣଙ୍କ ସହ କିମ୍ବା କୌଣସି ସାହି ପଡ଼ିଶା ଲୋକଙ୍କ ସହ କେବେ ସେମିତି ଅସୁବିଧା ସମ୍ମୁଖୀନ ହେବାକୁ ପଡ଼ିଛି କି ଯଦି ହଁ ହେଇଛି ତା'ହେଲେ ଭାଇ କୁହନ୍ତୁ ମୋତେ କେମିତି କେମିତି ସେହି ମିଟର୍ ରିଡ଼ିଂ ବିଷୟରେ କିମ୍ବା କୌଣସି ବିଦ୍ୟୁତ୍ ବିଷୟରେ ଜାଣିବା ପାଇଁ ମୁଁ କାହାକୁ ପଞ୍ଜୀକରଣ ଅଭି ଅଭିଯୋଗ ପଞ୍ଜୀକରଣ କରିବି ସେଇ ବିଷୟରେ ଭାଇ ଟିକେ ମୋତେ ଜଣାଇ ଦିଅନ୍ତୁ ଇଲେକ୍ଟ୍ରିକ୍ ଅଫିସ୍ ଯିବାକୁ ପଡ଼ିବ ନା କୌଣସି ବିଦ୍ୟୁତ୍ ବିଦ୍ୟୁତ୍ ବିଲ୍ ସଂ ସଂରକ୍ଷଣ କରିବା ପାଇଁ ଆସିଥିବା ପିଲାକୁ ବୁଝିବାକୁ ପଡ଼ିବ ତାହା ଏହି ଏଇ ମାସରେ ବହୁତ ଗତ ଦୁଇ ତିନି ମାସ ହେଲା ମୋର ମିଟର୍ର ବହୁତ ପରିମାଣର ବିଲ୍ ଉଠୁଥିବାରୁ ମୁଁ ବହୁତ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ୁଛି ତ ତେଣୁ କେଉଁ କେଉଁ କାରଣ ଏମିତି ହେଉଛି କେଉଁ ବିଷୟରେ ଏଇଟା ଜାଣିବାକୁ ପଡ଼ିବ କିମ୍ବା ବିଦ୍ୟୁତ୍ କେମିତି ଏଇଟା କାହାକୁ ଜଣାଇଲେ ତା'ର ସମାଧାନ ହବ ଭାଇ ଟିକେ ଜଣାଇଲ ଯାହା ଫଳ ସ୍ୱରୂପ ଅନେକ ଅନେକ ବିଲ୍ ଭାବରେ ମୋର ପରିଣତ ହେବାରେ ମୁଁ ବହୁତ ଦୁଃଖିତ ଅଛି ତାହା କେଉଁ କାମରେ କେଉଁଠି ଯାଇ ତାହା ସହାୟତା ମାଗିବାକୁ ପଡ଼ିବ ସେଇ ମିଟର୍ ରିଡ଼ିଂ ବିଷୟରେ ମୋତେ ଟିକେ ଜଣାଇ ଭାଇ ଭାଇ ତ ମୁଁ ସେଇ ବିଷୟରେ ଯାଇକି କେଉଁ ଜାଗାରେ ଅଭିଯୋଗ ପଞ୍ଜୀକରଣ କରିବି ଏବଂ କେଉଁ ଜିନିଷକୁ ଯାଇକି କେଉଁଠି କ'ଣ କରିବି ଟିକେ ମୋତେ ସେ ବିଷୟରେ ଏକ ଆନୁଷ୍ଠାନିକ ଅଭିଯୋଗ ପଞ୍ଜୀକରଣ ଶିଖାଇଦବା ପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ତ ମୋର ବହୁ ପରିମାଣରେ ବିଲ୍ ବଢ଼ିଯାଇ ଥିବାରୁ ମୁଁ ପ୍ରତ୍ୟେକ ମାସରେ ପୈଇଠ କରିପାରୁ ନାହିଁ ତାହା ହିଁ ମୋତେ ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡ଼ୁଛି